ଭୂବନେଶ୍ୱରରେ ଆମର ଯେଉଁ ଶିକ୍ଷା ନିଯୁକ୍ତି ଏବଂ ସାମାଜିକ ସ୍ଥିତି ଦୃଷ୍ଟିରୁ ହେଉଛି ଆମର ଜିଲ୍ଲାରେ ମହିଳା ମାନଙ୍କ ପାଇଁ ଆଉ ଶିକ୍ଷାର ନିଯୁକ୍ତି ଟିକେ ଭଲରେ ଦିଆଯାଉ ଆଉ ଲିଙ୍ଗ ସ୍ତ୍ରୀ ପୁରୁଷ ଭିତରେ ଆଉ ଭେଦଭାବ ନ ରହୁ ଆଉ ମହିଳା ମାନଙ୍କ ପାଇଁ ଯେଉଁ ନିର୍ଯାତନା ହେଉଛି ସେମାନେ ଠିକ ଭାବରେ ଟିକେ ସୁରକ୍ଷା ପାଉନାହାନ୍ତି ତାଙ୍କୁ ସୁରକ୍ଷା ଦିଆଯାଉ ବିଶେଷ କରି ସେମାନଙ୍କୁ ଯେଉଁ କମ ବୟସରେ ବାହାଘର କରି ଦିଆଯାଉଛି ବୟସର ଟିକେ ତାରତମ୍ୟ ରହୁ ଟିକେ ବୟସର ଅଠର ବର୍ଷର ଉର୍ଦ୍ଧ୍ୱ ବୟସରେ ତାଙ୍କର ବିବାହର କରାଯାଉ ସେମାନେ ଟିକେ ନାରୀ ସ୍ତ୍ରୀ ଖୋଲା ହୃଦୟରେ ରାସ୍ତା ଘାଟରେ ଖୋଲାରେ ବୁଲୁ ତାଙ୍କ ପାଇଁ ଏମିତି ସରକାରଙ୍କ ତରଫରୁ ଆଉ ସେ ସୁବିଧା ପାଆନ୍ତୁ